ଆପଣ ଯେଉଁ କ୍ୟାବ୍ଟା ପଠାଇ ଥିଲେ ପଠାଇଛନ୍ତି ତା'ର ଡ୍ରାଇଭରଟା ମାସ୍କ ପିନ୍ଧି ନାହିଁ ଏବଂ କ୍ୟାବ୍ର ସିଟ୍ ଗୁୁରା ମଇଳା ହୋଇଛି ଏଇ କୋଭିଡ଼ ସମୟରେ ଅନେକ ଲୋକ ଭୂତାଣୁ ଜନିତ ରୋଗର ଶିକାର ହେଉଛନ୍ତି ହେଲେ ଆପଣ ଏମିତି ଦାୟିତ୍ୱହୀନତା ଦାୟିତ୍ୱହୀନ ହେବାଟା ଭଲ କଥା ନୁହେଁ ଆପଣ ଯେଉଁ ଡ୍ରାଇଭରକୁ ପଠାଇଛନ୍ତି ସେ ମାସ୍କଟା ବି ପିନ୍ଧି ନାହିଁ କିପରି ଦାୟିତ୍ୱହୀନତା କ'ଣ ପାଇଁ ଆପଣମାନେ ହିଁ ଦାୟୀ ଏ ଯେଉଁ କୋଭିଡ଼ର ଅଧିକା ବ୍ୟାପୁ ଥିବାରୁ ଆପଣମାନେ ହିଁ ଦାୟୀ ଏଥିପ୍ରତି ଲୋକଙ୍କୁ ସଚେତନ କରିବା ବଦଳରେ ଆପଣ ଓଲଟି ଏହାର ବ୍ୟାପିବା ପାଇଁ ସହାୟକ ସାଜୁଛନ୍ତି ଏଇଟା କ'ଣ ଠିକ୍ କଥା